ଦେଶରେ ଉପଲବ୍ଧ ଡାକ୍ତରଖାନା ଏବଂ ଚିକିତ୍ସା ସେବା ବିଷୟରେ ଏବେ ଭଲ ଅଛି କାହିଁକିନା ଆଗରେ ଲୋକଙ୍କୁ ଯାଇକି ଚିକିତ୍ସା କେନ୍ଦ୍ରରେ ପହଞ୍ଚିବାକୁ ବି ଗାଡ଼ି ନଥିଲା କି ସେମାନଙ୍କର ସୁବିଧା ନଥିଲା ଆମ୍ବୁଲାନ୍ସ ନଥିଲା ଯଦ୍ୱାରା କି ସେମାନେ ଆରାମରେ ଯାଇକି ଚିକିତ୍ସା କରିକି ଆସିପାରୁନଥିଲେ ସେମାନଙ୍କର ପଇସା ଅସୁବିଧା ଥିବା ଯୋଗୁଁ ସେମାନେ ଯାଇକି ଭଲ ଟ୍ରିଟମେଣ୍ଟ କରିପାରୁନଥିଲେ ଏବେ ନବୀନ ପଟ୍ଟନାୟକ ବି ସେମାନଙ୍କୁ ଚିକିତ୍ସା ପାଇଁ ସୁବିଧା କରିଦେଇଛି ତ ଏବେ ଡାକ୍ଟରଖାନାରେ ଯାଇକି ଭଲ ସେମାନେ ଚିକିତ୍ସା କରିପାରୁଛନ୍ତି ଯେମିତି ପଇସାପତ୍ର ସବୁ ଅସୁବିଧା ଥିଲେ ବି ଯାଇକି ସେମାନେ କରିପାରୁଛନ୍ତି ପଇସାର କିଛି ଅଭାବ ହଉ ନାହିଁ କାହିଁକିନା ସେମାନଙ୍କୁ କାର୍ଡ଼ ଦ୍ୱାରା ନବୀନ ପଟ୍ଟନାୟକ ସମସ୍ତଙ୍କର ଚିକିତ୍ସା କରିଦେଇଛନ୍ତି ଆଉ କରୋନା ଟାଇମ୍ରେ ତ କରୋନା ଟାଇମ୍ରେ କେତେ ଲୋକ ମରିଯାଉଥିଲେ କେତେ କ'ଣ ହେଉଥିଲେ ହେଲେ ବି ଡକ୍ଟର ମାନେ ସେମାନଙ୍କୁ ଭଲ ଟ୍ରିଟମେଣ୍ଟ କରୁଥିଲେ ଗାଁ ଗାଁ ପହଞ୍ଚିକି ଲୋକମାନଙ୍କର ସବୁ କେଉଁ କ'ଣ ହେଉଛି ସେମାନଙ୍କୁ କେମିତି ସେମାନଙ୍କୁ ଭଲ ରଖା ହବ ସେ ବିଷୟରେ ବି ଆସିକି ସବୁ ଆସ୍ତେ ବୁଝୁଥିଲେ ତା'ପରେ ନର୍ସ ମାନେ ବି ଠିକ୍ ଟାଇମ୍ରେ ଆସିକି ସବୁ କରୁଥିଲେ ସେମାନଙ୍କର ଯେଉଁ କରୋନା ଟାଇମ୍ରେ ବହୁତ ଲୋକ ମରିଯାଇଥିଲେ ନା ସେମାନଙ୍କର ଯେମିତି ଲୋକ ଆଉ ନ ମରିକି ବଞ୍ଚନ୍ତୁ ବୋଲିକି ସେ ବିଷୟରେ ବି ବେଶୀ କରିଥିଲେ ତ ଏବେ ଠିକ୍ ଅଛି ଡାକ୍ଟରଖାନାର ଭଲ ଇଏ ଚାଲିଛି ଆଉ ଲୋକମାନେ ତ ଏବେ ସବୁ ଆଉ ଯେମିତି ଗାଁ ଗହଳିର ଲୋକମାନେ ସେଇ ଦେଶୀ ମେଡ଼ିସିନ ଇଏ ସି ଖାଇଲେ ଠିକ୍ ହବ କ'ଣ ବୋଲିକି ସେମାନଙ୍କର ଚିନ୍ତାଧାରଣା ଥିଲା ଏବେ ସବୁ ଲୋକ ସେଇଟା ବୁଝି ସାରିଲେ ତା'ପରେ ମେଡ଼ିକାଲ ଗଲେ ବି ସେମାନଙ୍କର ଯେଉଁ କାର୍ଡ଼ ଦ୍ୱାରା ଯାଇକି ସେମାନେ ଯେମିତି ବଡ଼ ବେମାର ହେଇଥିଲେ ବି ବାହାରେ ଯାଇକି ସେମାନେ ଦେଖାଇ ପାରୁଛନ୍ତି ଆଉ ସେଇଟା ବି ସୁବିଧା ହେଇଗଲାଣି ଆଉ ଆମ୍ବୁଲାନ୍ସ ଆଗରେ ଆମ୍ବୁଲାନ୍ସ ଫୋନ କଲେ ବି ଆମ୍ବୁଲାନ୍ସ ରହୁଥିଲା କିନ୍ତୁ ଏଭେଲେବଲ୍ ନାହିଁ ବୋଲିକି ବି ଆସିପାରୁନଥିଲେ ଗାଁ ଗାଁରେ ବୋଲିକି ଏଇଟା ଏବେ ସେଇ ସୁବିଧା ବି ହେଇଗଲା ସବୁ ରୋଡ଼୍ ନଥିଲେ ବି ଆମ୍ବୁଲାନ୍ସ ଯାଇପାରୁଛି ସେଇଟା ରୋଡ଼୍ର ବି ସୁବିଧା କରିଦେଲେ ତ ଡାକ୍ତରଖାନାରେ ଯିବାକୁ ଆଉ ପ୍ରୋବ୍ଲେମ୍ ହଉ ନାହିଁ ତ ଭଲ ଅଛି ଏବେ ଡାକ୍ତରଖାନାରେ ଆଉ କିଛି ସବୁ ଭଲ ହିଁ କରୁ ଆଉ ପ୍ରେଗନେନ୍ସି ଲୋକମାନଙ୍କର ଯେମିତି ସେମାନେ ଭଲ ଖାଇବେ ସେହିସବୁ ବିଷୟରେ ବି ଏବେ ଭଲ କରୁଛନ୍ତି ତ ଡକ୍ଟର ମାନଙ୍କର ଯାଇକି ଯେମିତି ଟୀକା ନେଇପାରିବେ ଠିକ୍ ଟାଇମ୍ରେ ସେମାନେ କେମିତି ଖାଇବେ ପିଇବେ ସେ ବିଷୟରେ ମେଡ଼ିସିନ ବି ସବୁ ଠିକ୍ରେ ଦେଉଛନ୍ତି ଆଉ ଆଗରେ ସେ ଡେଲିଭରି ଲୋକମାନଙ୍କୁ ଯେମିତି ଘରେ ରଖିଦଉଥିଲେ ନେଉନଥିଲେ ଡରିକି ମେଡ଼ିକାଲ ନେଲେ ମରିଯିବ ଇଏ ସେ ବୋଲିକି ଲୋକ ଏବେ ଜାଣିଦେଲେ ସବୁ ନାହିଁ ମେଡ଼ିକାଲ ହିଁ ଧରିକି ଯିବା ସବୁ ମେଡ଼ିକାଲ ନେଉଛନ୍ତି ସବୁ ସୁବିଧାର ବି ହେଇଗଲାଣି ଆଉ ଆଗକୁ ଯଦି ଟିକେ ଗାଁ ପାଖାପାଖି ଯେମିତି ପଞ୍ଚାୟତରେ ଗୋଟେ ଛୋଟ ମେଡ଼ିକାଲ ଭଳିଆ ଯେମିତି ଖୋଲିଥାନ୍ତେ ସେଇ ସୁବିଧା ହେଇଥାନ୍ତା ବୋଲି ଲୋକଙ୍କୁ ବି ଭଲ ହେଇଥାନ୍ତା କାହିଁକିନା ଜଣେ ଜଣେ ଯେମିତି ନଦୀ ରହିଯାଉଛି ସେମାନଙ୍କର ଆସିବା ସୁବିଧା ନ ଥାଉଛି ବୋଟ୍ ଦ୍ୱାରା ଆସୁଛନ୍ତି କି ଯାହାବି ସେମାନଙ୍କର ଆସିବା ଦ୍ୱାରା ସେମାନଙ୍କୁ ଲେଟ୍ ବି ହେଇଯାଉଛି ଲୋକମାନେ ମରି ବି ଯାଉଛନ୍ତି କେତେଜଣ ଆଉ କେତେଜଣ ଆମ୍ବୁଲାନ୍ସ ନ ପହଞ୍ଚାଇ କରି ବି ସେମାନେ ମରିଯାଉଛନ୍ତି ଆଉ ଆମ୍ବୁଲାନ୍ସ ଆସିକି ବି ଦୂର ହେଇଥିବାରୁ ଆମ୍ବୁଲାନ୍ସ ଆସିକି ବି ମେଡ଼ିକାଲ ପହଞ୍ଚାଇ ପାରୁନାହିଁ କାହିଁକିନା ମେଡ଼ିକାଲ ଗାଁ'ରୁ ବହୁତ ଦୂର ହେଇଯାଉଚି ତ ସେଇ ପଞ୍ଚାୟତ ଗୋଟେ ଗୋଟେ ପଞ୍ଚାୟତରେ ଯେମିତି ମେଡ଼ିକାଲ ସୁବିଧା ହେଇପାରିବ ଡକ୍ଟର ଜଣେ ଯାଇକି ଯେମିତି ସପ୍ତାହକୁ ଥରେ ଟ୍ରିଟମେଣ୍ଟ କରିପାରିବ ସେଇ ସୁବିଧା କରିଦେଇଥିଲେ ଭଲ ହେଇଥାନ୍ତା